ଆଠ ଏଗାର ଦୁଇ ହଜାର ଷୋହଳ ସାତ ଆଠ ଦୁଇ ହଜାର ଉଣେଇଶ ଦୁଇ ଦୁଇ ଦୁଇ ହଜାର ଏକୋଇଶ ତିନି ଛଅ ଦୁଇ ହଜାର ବାଇଶ ତିନି ସାତ ଦୁଇ ହଜାର ତେଇଶ